ଯଦି ଭୁବନେଶ୍ୱରରେ ଯିବାକୁ ପଡ଼ୁଛି ସେଥିପାଇଁ ଆମେ ଆମ ବସ୍ ଷ୍ଟାଣ୍ଡରେ ଯାଇକି ବୁଝିବାକୁ ପଡ଼ୁଛି ନହେଲେ ବସ୍ ଷ୍ଟାଣ୍ଡରେ ଯାଇକି ବୁଝିଲା ବାର୍ଗେନିଂ କରିପାରିବା ନହେଲେ ଆମେ ଅନଲାଇନ୍ ଯଦି ବୁକ୍ କରିବା ତ ତ ବାର୍ଗେନିଂ କରିପାରିବା ନାହିଁ ସେଥିପାଇଁ ଆମର ମୋର ସମୟ ତାରିଖ ଉଲ୍ଲେଖ କରି କରି ଆଗ ଆଗ ଚୁର ଏବଂ ଡେକ୍ସ ବୁକ୍ କରନ୍ତୁ କରି କରିବାକୁ ପଡ଼ୁଛି କରି ଏକ ଅଟୋ ରିକ୍ସା ବୁକ୍ କରିବାକୁ ପଡ଼ୁଛି ଆଉ ଆଉ କେତେ କ'ଣ ବାର୍ଗେନିଂ ଦେବା ପାଇଁ ପଡ଼ୁଛି ସେସବୁ ସେଟା ସବୁ କଲରେ ହିଁ ବୁଝା ପଡ଼ୁଚି ବୁକ୍ କରି ତେବେ ଆପଣଙ୍କୁ କେଉଁ ସ୍ଥାନକୁ ନେବାକୁ ପଡ଼ିବ ଆପଣ କେଉଁଠିରୁ କେଉଁଠିକୁ ଯିବାକୁ ଚା ଚାହାନ୍ତି ସେସବୁ କହିବାକୁ ପଡ଼ିବ ସବୁ ସେସବୁ କହିବାକୁ ପଡ଼ିବ ଚାହାନ୍ତି ଉଲ୍ଲେଖ କରି କିମ୍ବା ଯଦି ଆପଣ ଫୋନ୍ ବ୍ୟାଗ୍ ବୁକ୍ କରୁଛନ୍ତି ତେବେ ଆପଣଙ୍କର କେଉଁ ସ୍ଥାନକୁ ମୋର ଭୁବନେଶ୍ୱର ଯିବାର ଭୁବନେଶ୍ୱର ଯିବାକୁ ଭାଇ ଇଚ୍ଛା ସେଥିପାଇଁ ଆମେ ବୁଲିବାକୁ ଯାଇଥିଲୁ ବାର୍ଗେନିଂ ହେଉଛି ସେ ବାର୍ଗେନିଂ କଲା ଯେ ତିନି ହଜାର ପାଞ୍ଚଶହ ଏମିତି ବାର୍ଗେନିଂ କରୁଛି ସେଥିପାଇଁ ଯାଉଛୁ ଆମେ ହିଁ ଚାହାନ୍ତି ଉଲ୍ଲେଖ କରିବା ପାଇଁ ପଡ଼ୁଛି ସେଥିପାଇଁ ଏଇଠୁ ଭୁବନେଶ୍ୱରରେ ଯିବା ପାଇଁ ସେ କେ ସେ ସେ କହିଲା ଯେ ମୁଁ ମୁଁ ଛଅ ହଜାର ଟଙ୍କା ନେବି କହିଲା ସେଥିପାଇଁ ଆମେ ବାର୍ଗେନିଂ କରି କହିଲୁ ଯେ ପାଞ୍ଚ ହଜାର ନିଅ କହିବୁ